ମୁଁ କିଣିଥିବା ଦାନ୍ତଘଷା ପେଷ୍ଟର ଭଲ ଗୁଣ ଗୁଡ଼ିକ ହେଲା ସେଥିରେ ଦାନ୍ତ ଘଷିବା ଦ୍ୱାରା ମୋ ଦାନ୍ତ ଭଲ ସଫା ହେଉଛି ଓ ପାଟି ଦୁର୍ଗନ୍ଧ ହେଉନାହିଁ